ବିଭିନ୍ନ ଖାଦ୍ୟ ଭିତରେ ମୋର ସବୁଠାରୁ ପ୍ରିୟ ଖାଦ୍ୟ ହେଉଛି ପଖାଳ ଭାତ ଏବଂ ଆଳୁ ପୋଡ଼ା ତା ସହିତ ବଡ଼ି ଦହି ମଧ୍ୟ ହେଲେ ଆହୁରି ଉତ୍ତମ ତେବେ ମୁଁ ଆଜି ପର୍ଯ୍ୟନ୍ତ ସତୁରି ବର୍ଷ ହେଲାଣି ମୁଁ ପଖାଳ ଭାତ ଖାଇଲେ ପଖାଳ ତୋରାଣି ପିଇଲେ ମନରେ ଖୁବ ଆନନ୍ଦ ଆସେ ଦେହରେ ବଳ ବଢିଯାଏ ଆମ ଓଡ଼ିଶାର ସବୁଠାରୁ ପ୍ରିୟ ଖାଦ୍ୟ ପଖାଳ ଏ ପଖାଳ ଖାଦ୍ୟ ଜଗନ୍ନାଥଙ୍କ ପାଖରେ ବ୍ୟବସ୍ଥା ଅଛି ତେଣୁ ପଖାଳ ଭାତ ମୋର ସବୁଠାରୁ ପ୍ରିୟ